ହଁ ଜୂମ୍ ଫଟୋ ଷ୍ଟୂଡ଼ିଓ କହୁଛନ୍ତି ତ ମୋର ଗୋଟେ ଫ୍ୟାମିଲି ଫଟୋ ଉଠାଇବାର ଥିଲା ଆପଣ କୋଡ଼ିଏ ତାରିଖ ସୁଦ୍ଧା କୋଡ଼ିଏ ତାରିଖ ଦିନ ଆମର ଗୋଟେ ଫ୍ୟାମିଲି ଫଟୋ ଉଠାଇ ପାରିବେ ହଉ ହଉ

ଫଟୋଟା ଦିନରେ ଉଠାଇଲେ ଭଲ ହେବ ଆମର ସେଦିନ ଗୋଟେ ଫ୍ୟାମିଲି ପିକ୍ନିକ୍ ଅଛି ଫ୍ୟାମିଲି ଗୋଟେ ଗେଟ୍ ଟୁ ଗେଦର୍ ଅଛି ତ ରୋଷେଇ ବାସ ହେବ ଆମ ଫ୍ୟାମିଲିର ସବୁ ଗେଷ୍ଟ୍ ସବୁ ଓଲ୍ଡ ଏଜ୍ ଆଜ୍ଞା ଆଜ୍ଞା ଆମ ଲୋକେସନ୍ ହେଉଛି ନିମାପଡ଼ା ଇଏ ନିମାପଡ଼ା ଭିଲ୍ୟାନ କଲ୍ୟାଣୀ ମଣ୍ଡପ ଏଇ ମ ମଣ୍ଡପ ଟିକେ ଆଖପାଖ ଆମ ଘର ଏସବୁ ଠାକୁରଙ୍କ ଯାଗା ଏସବୁରେ ଟିକେ ଆମର ଗୋଟେ ଫ୍ୟାମିଲି ପିକ୍ନିକ୍ ଟାଇପର ଗୋଟେ ଅଛି ଆସିକି ଟିକେ ଗୋଟେ ଫଟୋ ଫଟୋ ଉଠାଇ ଦେଇଥାନ୍ତେ ଫ୍ୟାମିଲିର ଗୋଟେ ଜଏଣ୍ଟ୍ ଫଟୋ ଆଉ କଥା କ'ଣ କି ଆମ ଫ୍ୟାମିଲିରେ ବହୁତ ବୁଢ଼ାବୁଢ଼ୀ ଲୋକ ରହୁଛନ୍ତି ସେମାନେ ତ ଏତେ ଲମ୍ବା ଫ୍ୟାମିଲି ଯାଇପାରିବେ ନାହିଁ ଷ୍ଟୁଡ଼ିଓକୁ ତ ଆପଣ ଟିକେ ଆସିଲେ ବି ବେଟର୍ ହେବ ଆଉ ହଁ ହଁ ଫଟୋର ଆଲବମ୍ ଯେଉଁଟା ଆପଣଙ୍କୁ ବେଟର୍ ଲାଗିବ ଫଟୋର ଆଲବମ୍ ବନ ବନାଇବେ ପ୍ଲସ୍ ଫଟୋର ଗୋଟେ ଭିଡ଼ିଓଗ୍ରାଫି କରିଦେବେ ଯେମିତି ଆଜିକାଲି ସବୁ ଫିଲ୍ମମାନଙ୍କର ଯେମିତି ସବୁ ଏଡିଟିଂ ଫେଡ଼ିଣ୍ଟିଙ୍ଗ ହେଇକି ସବୁ ବାହାଘରରେ ଯେମିତି ଇଏ ହେଉଛି ପ୍ରି ୱେଡ଼ିଙ୍ଗ୍ ଟାଇପର ଯେଉଁ ସେହି ଟାଇପର ଟିକିଏ ଭିଡ଼ିଓଟା ଭିଡ଼ିଓଗ୍ରାଫି କରିଦେଲେ ବି ଭଲ ହେବ ଓ ଆପଣଙ୍କର ବଜେଟଟା କ'ଣ କୁହନ୍ତୁ ଆମର ସେଇଟା ଦିନରୁ ଷ୍ଟାର୍ଟ୍ ହେବ ସକାଳୁ ତ ଆମର ସବୁ ଭୋଜିଭାତ ତ ସବୁ ପ୍ରିପେଆରେସନ୍ ହେବ ଆପଣ ଠିକ୍ ଦଶଟା ବେଳୁ ଆସି ପହଞ୍ଚିବେ ଆପଣ ସେ ଦିନଟା ରହିଲେ ରହି ପାରିବେନି କି ଦିନଟା ମାନେ ଦଶଟାରୁ ମେକ୍ସିମମ୍ ଦିନ ଚାରଟା ପର୍ଯ୍ୟନ୍ତ

ହଁ ହଁ ହଁ ଦିନ ତୁମ ହଁ ଆପଣ ଆସି ସେଦିନ ଦଶଟାରେ ପହଞ୍ଚିବେ ଆଉ ଅଧିକରୁ ଅଧିକ ସନ୍ଧ୍ୟା ପାଞ୍ଚଟା ହେଇପାରିବ ଆଉ ସନ୍ଧ୍ୟା ପାଞ୍ଚଟା ଯାଏଁ ରହିବ ତା'ଠୁ ବେଶି ସମୟ ଲାଗିବନି ଆଜ୍ଞା ଆଜ୍ଞା ନାଇଁ ରାତି ହେବନି

ଆଜ୍ଞା ଠିକ୍ ଅଛି ହଉ ମୁଁ ଯାଇକି ଦେଖିଦେବି